ଜାତି କି କହିବାକୁ ଗଲେ ଜାତି ହେଉଛି ବିଭିନ୍ନ ପ୍ରକାର ଜାତି ଅଛି କିନ୍ତୁ ମଣିଷ ଏକ ଏବଂ ରକ୍ତ ଏକ ତ ସମସ୍ତଙ୍କୁ ମଣିଷ ରୂପରେ ପରିଗଣନା କରିବା କଥା କିନ୍ତୁ ତା ମଧ୍ୟରେ ଗୋଟେ ଜାତି ଅଛି କେଉଟ କେଉଟ ଯିଏ କି ଆମକୁ ମାଛ ଧରି ତା'ର ବ୍ୟବସାୟ ଜୀବିକା ନିର୍ବାହ କରିଥାଏ ଏବଂ ସମସ୍ତ ଜଗତକୁ ସେ ମାଛ ତାଙ୍କ ଜାତି ମାଛ ଯୋଗାଇଥାଏ ମାଛ ଏବଂ ଖାଇବାକୁ ପୁରା ସ୍ୱାଦ ଲାଗିଥାଏ ଏବଂ ସେଥିପାଇଁ ତାଙ୍କର ମାଛ ଖାଇବାରେ ଲୋକଙ୍କର ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ସମାଜରେ ସେ ଜାତି ପ୍ରତି ସମସ୍ତଙ୍କର ସୁନାମ ରହିବା ଦରକାର ଏବଂ ତାଙ୍କ ପ୍ରତି ରେସପେକ୍ଟ ରହିବା ଦରକାର ସମ୍ପ୍ରଦାୟରେ ଏକାଠି ରହିଥିବା ଜାତି ହେଉଛି ସେମାନେ ତ ଏକାଠି ରହନ୍ତିନି ସେମାନଙ୍କର ଅଲଗା ଜାତି ରହୁଛି ମତ୍ସ୍ୟଜୀବୀ ସଂପ୍ରଦାୟରେ ପାଳନ କରୁଥିବା ପର୍ବଗୁଡ଼ିକ ମଧ୍ୟରେ ସେମାନେ ହୁଏତ ସମସ୍ତ ପ୍ରକାର ସେମାନେ ହିନ୍ଦୁ ଯେହେତୁ ସେମାନେ ସମସ୍ତ ପ୍ରକାର ପର୍ବ ପାଳନ କରନ୍ତି କିନ୍ତୁ ତନ୍ମଧରୁ ସେମାଙ୍କର ମୁଖ୍ୟ ପର୍ବ ହେଉଛି ଚଇତି ପର୍ବ ଯାହା କି ସେମାନେ ମହାଆଡ଼ମ୍ବର ସହିତ ପାଳନ କରିଥାନ୍ତି ଏବଂ ସେଥିରେ ସେମାନେ ଘୋଡ଼ାନାଚ କରନ୍ତି ଏବଂ ସେମାନଙ୍କର ତ ମୁଖ୍ୟପର୍ବ ତ ସେଇଟା ଏବଂ ସେମାନେ ନିର୍ଦ୍ଦିଷ୍ଟ ବାସିନ୍ଦା ଏବଂ ସେମାନେ ନିଜେ ରହି ଅନ୍ୟକୁ ମାଛ ଖୁଆନ୍ତି